ଖୋଲା ଆକାଶରେ ତାରା ଏବଂ ନକ୍ଷତ୍ରମାନଙ୍କୁ ଦେଖିପାରିନଥାଉ କାରଣ ଦିନବେଳା ସୂର୍ଯ୍ୟଙ୍କର ପ୍ରଚଣ୍ଡ ଖରାରେ ଦେଖିବା ଦେଖିପାରୁନାହିଁ ପ୍ରଚଣ୍ଡ ଖରା ଆଖି ଉପରେ ପ୍ରବଳ ପ୍ରକାର ଥାଏ ଯାହାଫଳରେ ଆମେ ଦେଖିପାରୁନାହୁଁ ଆମେ ଯଦି ଏଗୁଡ଼ିକୁ ଦେଖିବାକୁ ଚାହିଁବା ତେବେ ପଠାଣି ସାମନ୍ତଙ୍କ ସଂଗ୍ରହାଳୟରେ ଦେଖିବାକୁ ଯିବା ସେଠାରେ ନକ୍ଷତ୍ରମାନ ସେଠାରେ ନକ୍ଷତ୍ରମାନଙ୍କୁ ଦେଖିପାରିବା